ଆମେ ଘର ପାଇଁ ପାଲ ଫନିଚରରୁ ଗୋଟିଏ ଡାଇନିଂ ସେଟ କିଣିଥିଲୁ ଯେଉଁଥିରେ କି ଗୋଟିଏ ଟେବୁଲ ଥିଲା ଏବଂ ଚାରିଜଣ ବସିକି ଖାଇବା ପାଇଁ ଚାରୋଟି ଚେୟାର ମଧ୍ୟ ଥିଲା କିନ୍ତୁ ଏହି ଯେଉଁ ଡାଇନିଂ ଟେବୁଲଟି ଆମେ ଘରରେ ପକେଇଲା ପରେ ପରେ ଦେଖିଲୁ ଯେ ତା' ଗୋଡ଼ ତଳେ ଏ ଛୋଟଛୋଟ ପ୍ଲାଷ୍ଟିକ ରବର ଯେଉଁ ଲାଗିବା କଥା ସେ ରବର ଲାଗିନଥିଲା ତେଣୁ ଯେତେବେଳେ ଚଟାଣ ଆମେ ଧୋଉଥିଲୁ ସେ ଚଟାଣର ପାଣି ମଧ୍ୟ ସେ ଗୋଡ଼ରେ ଲାଗିକି ସେଇଟା ଫୁଲିବା ଆରମ୍ଭ କରୁଥିଲା ଇଏ ଗୋଟିଏ ବଡ଼ ନକରାତ୍ମକ ଥିଲା ତା' ଛଡ଼ା ସେ ଯେଉଁ କାଚଟି ପଡ଼ିଥିଲା ଟେବୁଲ ଉପରେ ସେହି କାଚଟି ବେଶୀ ମୋଟା ନଥିଲା ଧରାଯାଉ ଯେତେବେଳେ ପିଲାମାନେ ଆ ଉପରେ ଖେଳୁଥିଲେ କିମ୍ବା ଗୋଟିଏ କୌଣସି ଜିନିଷ ରଖୁଥିଲେ ସେତେବେଳେ ଏହି କାଚଟି ଭାଙ୍ଗି ଯିବାର ସମ୍ଭାବନା ମଧ୍ୟ ଥିଲା ଏବଂ ଏହି ଯେଉଁ ଚେୟାରରେ ଯେଉଁ ଚେୟାର ପଡୁଥିଲା ଯେଉଁ ଗଦି ପଡୁଥିଲା ସେ ଗଦି ଗୁଡ଼ାକ ବେଶୀ ମୋଟା ନଥିଲା ଫଳରେ ଯଦି ଜଣେ ଓଜନିଆ ଲୋକ ବସିଯିବା ଫଳରେ ସେ ଗଦିଟି ମଧ୍ୟ ଭାଙ୍ଗିଯିବାର ବା ଦବିଯିବାର ସମ୍ଭାବନା ରହିଛି ତେଣୁ ଆମେ ଅନୁରୋଧ କରୁଛୁ ପାଲ ଫର୍ନିଚରକୁ ଏହିଭଳି ଡାଇନିଂ ସେଟ୍ ଅନ୍ୟ ଲୋକମାନଙ୍କୁ ନଦେବା ପାଇଁ ଏବଂ ଭଲ ଷ୍ଟ୍ରଙ୍ଗ ଡାଇନିଂ ସେଟ ଦେଲେ ଅନ୍ୟ ଲୋକମାନେ ଉପକୃତ ହେବେ ଇଏ ଆମର ଏକ ନକରାତ୍ମକ ଅନୁଭୂତି ଥିଲା ଏହି ଡାଇନିଂ ଟେବୁଲ୍ ସହିତ